ଜଗତସିଂହପୁରରେ ଜଳବାୟୁ ସାଧାରଣତଃ ନର୍ମାଲ୍ ରହିଥାଏ ବା ସାଧାରଣ ସାଧାରଣ ରହିଥାଏ ସାଧାରଣ ତାପମାତ୍ରା'ରେ ରହିଥାଏ ଏଠାରେ ରହିଥିବା ଲୋକମାନଙ୍କ ଦୈନନ୍ଦିନ ଜୀବନ ବହୁତ ପ୍ରଭାବିତ କରିଥାଏ ବର୍ଷା ଋତୁରେ ଅତ୍ୟଧିକ ମେଘୁଆ ଏବଂ ଶୁଖିଲା ଋତୁ ଗୁଡ଼ିକର ଅଧିକ ସମୟରେ ସ୍ପଷ୍ଟ ଏବଂ ବର୍ଷ ସାରା ଗରମ ମଧ୍ୟ ହୋଇଥାଏ ଯାହାଫଳରେ ଲୋକମାନେ ବହୁତ ହଇରାଣର ଶିକାର୍ ହୋଇଥାନ୍ତି ଏବଂ ଶୀତ ଦିନେ ମଧ୍ୟ ଅଧିକ ଶୀତ ଶୀତ ମଧ୍ୟ ହୋଇଥାଏ ଜଳବାୟୁମାନ ଜଳବାୟୁମାନ ସ୍ପଷ୍ଟ ଅଛି ବାୟୁମାନଙ୍କରେ ଏତେ ଆମର ବିଶୁଦ୍ଧ ମଧ୍ୟ ହୁଏ ନାହିଁ ଯାହାଫଳରେ ଲୋକମାନେ ଆରାମ୍ସେ ଶ୍ଵାସକ୍ରିୟା ଗ୍ରହଣ କରିଥାନ୍ତି